ମୋର ସବୁଠାରୁ ବଡ ଶକ୍ତି ମୁଁ ଭାବୁଛି ଯେ ମୁଁ ଭଲ ଶାରୀରିକ ପରିଶ୍ରମ କରିପାରେ ଏବଂ ପାଠ ପଢ଼ି ପାରେ ଏବଂ ଦୁର୍ବଳତା ଭାବୁଛି ଯେ ମୁଁ ଅଧିକ ସମୟ ଶୋଇ ପଡ଼େ ଏବଂ ବହୁତ ସମୟ ଖେଳରେ କଟାଇଦିଏ